ମୁଁ ଖେଳିଲେ ମୁଁ ଖେଳେ ବହୁତ ସୁନ୍ଦର ଖେଳେ ଏତେ ସୁନ୍ଦର ଖେଳେ କି ଖେଳ ଛଡ଼ା ମତେ ଅନ୍ୟ କିଛି ଭଲ ଲାଗେନି ସେଥିପାଇଁ ମୁଁ ଖେଳରେ ହିଁ ରୁହେ ଘର ଲୋକ କୁହନ୍ତି ତୁ ଏତେ ଖେଳୁଛୁ କିସ ପାଇଁ ଏଇଥିପାଇଁ ଖେଳେ କି ଖେଳିଲେ ମୋ ମନ ଭଲ ରହିବ ମୋ ଦେହ ବି ଭଲ ରହିବ ଆମେ ପଇସା ଦେଇ ଜିମ ଯାଉଛୁ ତା ଅପେକ୍ଷା ଆମେ ଖେଳିଲେ ବି ଭଲ ଖେଳାଳିଟିଏ ହେଇପାରିବା ତା ସହିତ ଆମ ଦେହ ଖେଳି ରହିବ ମନ ଭଲ ରହିବ ମୁଁ ଖେଳେ ଅନ୍ୟ ପିଲାମାନଙ୍କୁ ବି ତାଙ୍କୁ କୁହେ କି ତୁମେ ଖେଳରେ ମନଦିଅ ଖେଳ ଗୋଟେ ଏମିତି ଜିନିଷ ଯିଏ ତା ଭିତରେ ପଶିଥିବ କି ଖେଳିଥିବ ସେ କଥା ସେ ହିଁ ଜାଣିଥିବ ଖେଳିଲେ ଗୋଡ଼ହାତ ଖେଳି ବୁଲେ ତା ସହିତ ଆମେ ଜିମଟେ ଯାଉଛେ ସେଥିରେ ପଇସା ଖର୍ଚ୍ଚ ହଉଛି ବିନା ପଇସାରେ ଆମେ ଘରେ ଖେଳି ପାରିବୁ କ୍ରିକେଟ କତିରୁ ଆରମ୍ଭ କରି ବାଗୁଡ଼ି ଦୌଡ଼ ଯାହାବି କିଛି ଖେଳ ଗୁଟେ ଏକ୍ସରସାଇଜ ସିଏ ଗୁଟେ ଔଷଧୀୟ ଜିନିଷ ଯାହାକି ଆମେ ପାଟିରେ ନ ଖାଇ ଗୋଡ଼ ହାତ ଖେଳେଇ ଔଷଧ ଖାଉ